ସାଧାରଣତଃ ପଶୁପାଳନରେ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ପଶୁପାଳନ କରନ୍ତି କିଛି ଲୋକ ଏମାନଙ୍କ ଉପରେ ମଧ୍ୟ ନିର୍ଭରଶୀଳ କରନ୍ତି ଗାଈ ଗାଈର ଗାଈକୁ ସେବା କରି ଗାଈର ଗୋବରରୁ କିଛି ଘସି ତିଆରି କରନ୍ତି ଗାଈର କ୍ଷୀର ବିକି ନିଜେ ନିର୍ଭରଶୀଳ ମଧ୍ୟ ନିଜେ କିଛି ପଇସା ଇନକମ୍ କରି ପାରନ୍ତି ଆଉ ଅନେକଗୁଡ଼ିଏ ପଶୁପାଳନ ଆଜିକାଲି ଗୋଟେ ସାଧାରଣତଃ ଗୋଟେ ରୋଜଗାର କ୍ଷମର ଉତ୍ସ ଭାବେ ପାଳିତ ହେଲାଣି ଯାହା ଦ୍ୱାରା ଲୋକମାନେ ମଧ୍ୟ କୃଷି କାର୍ଯ୍ୟ ଉପରେ ଏବଂ ଏହା ପରେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି